ଆମ ସମ୍ପ୍ରଦାୟର ଯୁବକମାନେ ବିଭିନ୍ନ ପ୍ରକାର ମୁଗ ବିିରି କୋଳଥ ମାଣ୍ଡିଆ ଏସବୁ ଚାଷ କରିବା ସତ୍ତ୍ୱେ ମଧ୍ୟ ନୂଆ ଉପାୟରେ କିଛିଟା ଶୈଳୀ କରୁଛନ୍ତି ଯେ ଯେମିତିକି ଗୋଟେ କଦଳୀ ଗଛ ଯେଉଁଥିରେକିି କଦଳୀ ଫଳିବା ଅସମ୍ଭବ ସେଥିରେ ସେମାନେ ଏମିତି ନୂତନ କୌଶଳ କରୁଛନ୍ତି ଯେମିତି ଏଡ଼ିକି ଛୋଟ ଛୋଟ ଗଛରେ ଯେଉଁଥିରେ କଦଳୀ ଫଳିବା ଅସମ୍ଭବ ସେଥିରେ କଦଳୀ ହେଉଛି ଓ ଗୋଟେ ଗୋଟେ ଅମୃତଭଣ୍ଡା ଗଛ ନୂଆ ଶୈଳରେ ଏମିତି କରୁଛନ୍ତି ଯେ ଗୋଟିଏ ଗୋଟେ ଅମୃତଭଣ୍ଡା ଯେମତି ତିନି କିଲୋ ଚାରି କିଲୋ ଓଜନର ହବ ଅମୃତଭଣ୍ଡା କଦଳୀ ଓ ଆମ୍ବ ମଧ୍ୟ ସେଇ ଅନୁସାରେ ହେଉଛି ଆମ୍ବ ଏଡ଼ିକି ଛୋଟ ଛୋଟ ଗଛ ଯାହାକୁ ଆମେ ବହୁତ ମାନେ ଅସମ୍ଭବ ଲାଗୁଥିବା ଦେଖିଲେ ବି ଲାଗୁନଥିବ ଯେ ଏଇ ଗଛରେ ଆମ୍ବ ହେଇଛିି କିନ୍ତୁ ସେ ଗଛରେ ବି ଆମ୍ବ ହେଇଥିବ ଏମିତି ନୂତନ ଶୈଳୀରେ ଏମିତି ସେମାନେ କରୁଛନ୍ତି ଯ ଯାହାଦ୍ୱାରାକି ସେମାନେ ମାସକୁ ମଧ୍ୟ ପାଞ୍ଚ ଲକ୍ଷ ଛଅ ଲକ୍ଷ ସାତ ଲକ୍ଷ ଏମିତି ଏଭବ ସବୁ ଅଧିକ ସବୁ ରୋଜଗାର ମଧ୍ୟ କରିପାରୁଛନ୍ତି ଏହାଦ୍ୱାରା ସେମାନେ ନୂତନ ଶୈଳୀରେ ବହୁତ ପ୍ରକାର ଚାଷବାସ ସେମାନେ କରିପାରୁଛନ୍ତି ବହୁ ନଡ଼ିଆ ମଧ୍ୟ ନଡ଼ିଆ ଛୋଟ ଛୋଟ ଗଛରେ ଫାର୍ମ ସବୁ ନଡ଼ିଆ ଗଛରେ ନଡ଼ିଆ ହେଉଛି ଏଡ଼ିକି ଏଡ଼ିକି ଛୋଟ ଛୋଟ ଫୁଲ ଗଛରେ ମଧ୍ୟ ବି ଫୁଲ ବହୁତ ପ୍ରକାର ସୁନ୍ଦର ସୁନ୍ଦର ଫୁଲ ବି ମଧ୍ୟ ଫୁଟି ପାରୁଛି ସବୁ ଛୋଟ ଛୋଟ ଗଛରେ ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ କିନ୍ତୁ ବାସ୍ତବରେ ବି ଏହା ସତ ଯେ ବହୁ ଛୋଟ ଛୋଟ ଗଛରେ ମଧ୍ୟ ଫୁଲ ଫୁଟି ପାରୁିଛି ଛୋଟ ଛୋଟ ଗଛରେ ଭଣ୍ଡା ହେଇପାରୁଛି ଆମ୍ବ ହେଇପାରୁଛିି କଦଳୀ ହେଇପାରୁଛିି ବହୁତ ପ୍ରକାର ନୂତନ ଶୈଳୀରେ ସେମାନେ ସବୁ ଅନୁକରଣ କରି ବ୍ୟବହାର କରି ସେମାନେ ମାସକୁ ତାଙ୍କର ନିଜର ଗୁଜୁରାଣ ମେଣ୍ଟେଇ ଓ ବହୁତ ଲାଭ ବି କରିପାରୁଛନ୍ତି ତେଣୁ ସେମାନେ ବହୁତ ଯୁବକମାନେ ବହୁତ ପ୍ରକାର ନୂତନ କୌଶଳ କରି